ମୁଁ ମୋ ଗୋଷ୍ଠୀ ସହ ମୋ ସାଙ୍ଗମାନଙ୍କ ସହ ଦୌଡ଼ିଛି ମୁଁ ଖେଳିବା ବେଳେ ସାଙ୍ଗ ମାନ ମାନଙ୍କ ସାଙ୍ଗରେ ଦୌଡ଼ିଛି ଏବଂ ପ୍ରତିଯୋଗିତା ଗୁଡ଼ିକରେ ମଧ୍ୟ ମୁଁ ଯେତେବେଳେ ସ୍କୁଲ୍ ପଢ଼ୁଥିଲି ସେହି ସମୟରେ ମୁଁ ଦୌଡ଼ ପ୍ରତିଯୋଗିତା ହଉଥିଲା ଏବଂ ମୁଁ ମୋ ସାଙ୍ଗମାନଙ୍କ ସଙ୍ଗେ ଦୌଡ଼ୁଥିଲି ସେତେବେଳେ ବହୁତ ଡର ଲାଗେ ଦୌଡ଼ିବା ଆରମ୍ଭ ହେଲେ ଆମର ହାର୍ଟବିଟ୍ ବହୁତ ଜୋରରେ କମ୍ପନ ହୋଇଥାଏ ଏବଂ ଡର ଲାଗିଥାଏ କାଳେ ମୁଁ ହାରି ଯିବିିକି ଏମିତି ଦ୍ୱନ୍ଦ ମନରେ ଆସିଥାଏ କିନ୍ତୁ ଯେତେବେଳେ ଆମେ ଦୌଡ଼ିବା ଆରମ୍ଭ କରୁ ତା'ହେଲେ ସେତେବେଳେ ମୋ ଏକ ବଳ ଆସିଯାଏ ଏବଂ ଆମେ ଦୌଡ଼ିବା ପାଇଁ ଆହୁ ଆହୁରି ଇତ୍ସୁ ଉତ୍ସୁକ ହେଇଯାଉ ଆଉ ଯେତେବେଳେ ଆମେ ଜିତି ଥାଉ ସେତେବେଳେ ବହୁତ ଖୁସି ଅନୁଭୂତ ହୋଇଥାଏ ପ୍ରଥମ ସ୍ଥାନ ଅଧିକାର କଲାପରେ ଯେଉଁ ଖୁସି ମିଳି ଥାଏ ତାକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ ଏତେ ଏତେ ମାତ୍ରାରେ ଖୁସି ମିଳି ଥାଏ ଯେ ଆଉ ଦୌଡ଼ିବାକୁ ମୋତେ ଭଲ ଲାଗେ ମୁଁ ଦୌଡ଼ିବାକୁ ଏକ ବୃତ୍ତି ରୂପରେ ମଧ୍ୟ ବାଛି ନେଇଛି ଆଗକୁ ମୁଁ ଏମିତି ଦୌଡ଼ୁଥିବି ଯେତେ ପର୍ଯ୍ୟ ଯେତେ ପର୍ଯ୍ୟନ୍ତ ସମ୍ଭବ ମାନେ ମୋର ବୟସ ବଢ଼ିବା ସହ ମୁଁ ଦୁର୍ବଳ ହେବା ହେବାକୁ ଚାଲିବି ସମୟ ଅନୁସାରେ ଦୁର୍ବ ବଢ଼ିବା ସହ ମୁଁ ବୟସ ବଢ଼ିବ ଏବଂ ବୟସ ବଢ଼ିଲେ ମୁଁ ଦୁର୍ବଳ ହେବି କିନ୍ତୁ ଯେଉଁ ପର୍ଯ୍ୟନ୍ତ ମୁଁ ଦୌ ଯେଉଁ ବୟସ ପର୍ଯ୍ୟନ୍ତ ମୁଁ ଦୌଡ଼ି ପାରିବି ସେଇ ବୟସ ପର୍ଯ୍ୟନ୍ତ ମୁଁ ଦୌଡ଼ିବା ବନ୍ଦ କରିବି ନାହିଁ